ଦେଖନ୍ତୁ ମୁଁ ମୁଁ ଏବେ ତ ଫଟୋ ଉଠେ ନାହିଁ କିନ୍ତୁ ବହୁତ ସମୟରେ ଆଗରୁ ମୋ ସାଙ୍ଗ ସହିତ ଗୋଟେ ଫଟୋ ଉଠିଥିଲୁ ଯାହାକି ମୁଁ ତାକୁ ସେ ଫଟୋରେ ମୋ ହାତରେ ଖୁଆଇ ଦେଉଥିଲି ଏବଂ ସେଇ ଫଟୋକୁ ଦେଖିଲେ ମୋତେ ସେହିଦିନ କଥା ବହୁତ ମନେ ପଡ଼େ ଏବଂ ଆମେ ସମସ୍ତେ ଜାଣିଛୁ କି ଗୋଟିଏ ଫଟୋରେ ଗୋଟିଏ କାହାଣୀ ତିଆରି ହେଇପାରିବ କାହିଁକିନା ଦେଖନ୍ତୁ କାହିଁକିନା ଦେଖନ୍ତୁ ଆମେ ଯଦି ଗୋଟିଏ ଫଟୋ ଦେଖି ଦେଖୁ ତ ସେତେବେଳେ ଆମକୁ ସେହିଦିନର କଥା ମନେ ପଡ଼େ କିମ୍ବା ସେଦିନ ଯେଉଁ ଯେଉଁ କାମ ଆମେ କରିଥାଉ ସେ କଥା ମନେ ପଡ଼େ ଏବଂ ଆମେ ଜାଣି ଆମେ ଜାଣିଛୁ କି ଯେ ଗୋଟେ ଫଟୋରେ ଆମମାନଙ୍କ ସ୍ମୃତି ଥାଏ କିମ୍ବା ସେ ଫଟୋ ପଛରେ ଅନେକ କିଛି କାହାଣୀ ମଧ୍ୟ ଥାଏ ଯାହାକି ଯାହାକି ଆମେ ଅନ୍ୟମାନଙ୍କୁ ସେୟାର୍ ମଧ୍ୟ କରିପାରୁ କି ମୁଁ ସେହି ସମୟରେ ମୋ ସାଙ୍ଗ ସାଙ୍ଗ ସହିତ ଥିଲି ଏବଂ ମୁଁ ତାକୁ କଲେଜ ପଢ଼ିଲା ଟାଇମ୍ରେ ମୋ ହାତରେ ଖୁଆଇ ଦେଉଥିଲି ଏମିତି ବହୁତ କିଛି କାହାଣୀ ମଧ୍ୟ ସେ ଫଟୋରୁ ଆମେ ଜାଣିପାରିବା ଏବଂ ଅନ୍ୟାନ୍ୟ ଫଟୋ ମାନଙ୍କୁ ମାନଙ୍କ ମଧ୍ୟରେ ଅନ୍ୟାନ୍ୟ କାହାଣୀ ମଧ୍ୟ ଥିବ ଏମିତିକି ବିଭିନ୍ନ ଫଟୋରେ ବିଭିନ୍ନ ପ୍ରକାର ଭାବନା କିମ୍ବା ଚିନ୍ତାଧାରା କି ନିଜର ପ୍ରିୟ କିଛି ଜିନିଷ ମଧ୍ୟ ସେଥିରେ ରହିଥିବ